ଆମର ସହର ଗାଁ ଅପେକ୍ଷା ବହୁତ ଉନ୍ନତ ଏବଂ ଗାଁରେ ଗାଁ ଠୁ ସହର ଅତୀତ ଉନ୍ନତ କାହିଁକି ନା ଯାନବାହନ ସବୁ ପ୍ରକାର ସୁବିଧାର ଅଛି ଗମନାଗମନ ସୁବିଧା ଚଳଣି ସୁବିଧା ରହିବାର ସୁବିଧା ବହୁତ ପ୍ରକାରର କିନ୍ତୁ ଗାଁ ତ ସହର ଅଲଗା ଜିନିଷ ଗାଁର ପରିବେଶ ଗାଁର ଉନ୍ନତ ଗାଁର ପାଣି ପବନ ପର୍ବପର୍ବାଣୀ ବିଭିନ୍ନ ପ୍ରକାର ଜିନିଷରେ ଗାଁରେ ସବୁ ମିଳିପାରୁଛି ସହରରେ ଦେଖନ୍ତୁ ଆପଣ ଗାଡ଼ି ଘୋଡ଼ା ଧୂଆଁରେ ଯିବା ଦ୍ୱାରା ବହୁତ ଗରମ ଅନୁଭୂତି ହେଉଛି ଏବଂ ତା ଦ୍ୱାରା ପରିବେଶ ବି ବହୁତ ନଷ୍ଟ ହେଉଛି କିନ୍ତୁ ଗ୍ରାମରେ ଗୋଟେ ଗଛ ଛାଇ ଅଛି ପବନ ଟିକେ ପାଇଲେ ଆମେ ଶାନ୍ତି ପାଉଛେ ଗାଁରେ ଶାଗ ମୁଗ ଠୁ ଆରମ୍ଭ କରି ବାରି ପୋଖରୀଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସଜନା ଶାଗ ବାରିର କଳମ ଶାଗଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଗଛ ପନିପରିବା ଆମେ ପାଇପାରୁଛେ ଏହାଦ୍ୱାରା ପରିବେଶ ବି ଉନ୍ନତି ହେଇପାରୁଛି ଗାଁର ଚଳଣି ଶାନ୍ତି ପରିବେଶ କିନ୍ତୁ ସହରରେ ସେ ପରିବେଶ ନାହିଁ କାହିଁକି ନାହିଁ ନା ଗାଁର ସମସ୍ତ ସହରରେ ଧରନ୍ତୁ ଲୋକମାନେ ରହିଲେ କେହି କାହା ସାଙ୍ଗରେ ସମ୍ପର୍କ ତାର ଭଲ ରହିଲା ନାହିଁ କାହିଁକି ନା ସେମାନେ ନିଜ ଧନ୍ଦାରେ ଗଲେ କେହି କାହା ସହ ହସ ଖୁସି କଥାବାର୍ତ୍ତା ଭଲ ମନ୍ଦ ନାହିଁ ଗ୍ରାମରେ କିନ୍ତୁ ସମସ୍ତେ ସକାଳୁ କାର୍ଯ୍ୟରେ ଗଲେ ଏବଂ ଭଲ ମନ୍ଦ ବାଟରେ କଥାବାର୍ତ୍ତା ଭଲମନ୍ଦ ହେଲେ ଏହାଦ୍ୱାରା ଲୋକଙ୍କର ସୁବିଧା ହେଲା ଏବଂ ସନ୍ଧ୍ୟା ହେଲେ ମନ୍ଦିରରେ ବସିଲେ ଭାଗବତ ଟୁଙ୍ଗିଟି ଅଛି ପଢ଼ା ହେଲା ଏବଂ ଧର୍ମଚର୍ଚ୍ଚା ବିଷୟରେ ହେଲା କିନ୍ତୁ ସହରରେ କାହାକୁ କୌଣସି କେତେବେଳେ ସମୟ ବି ନାହିଁ ଯେକି ସେ କିହି କାହା କ ଶୁଣିବା ପାଇଁ ଚାହୁଁନାହାନ୍ତି କାହିଁକି ନା ସମସ୍ତେ ନିଜ ଧନ୍ଦାରେ ବ୍ୟସ୍ତ କେହି କାହାକୁ ଧରନ୍ତୁ ଆମ ଘରେ କିଛି ଅସୁବିଧା ହେଲେ ଗାଁର ପା ପଡ଼ୋଶୀ ଥିଲେ ସେ ପଳେଇ ଆସନ୍ତି କଣ ଭାଇ ଅସୁବିଧା ହେଲା କଣ ହଉଛି ସହଯୋଗର ହାତ ବଢ଼ୁଥିଲେ କିନ୍ତୁ ସହରରେ ଏଇ ସୁବିଧା ନାହିଁ ଆପଣଙ୍କ ଘରେ ଆପଣ କ'ଣ କଲେ କି ଘରେ ପଡ଼ିଗଲେ କି କିଏ ଅଛନ୍ତି ଡାକିଲେ ବି କି ଶୁଣିବେି କାହିଁକି ନି ଯେ ଯାହା ଧନ୍ଦାରେ ସମସ୍ତେ ବ୍ୟସ୍ତ କିନ୍ତୁ ସହରରେ ଗ୍ରାମ ଅପେକ୍ଷା ପଇସା ଅଧିକା କିନ୍ତୁ ଶାନ୍ତି ନାହିଁ ଶାନ୍ତିଟା କେବଳ ଗ୍ରାମରେ ଅଛି ଗାଁର ପରିବେଶଠୁ ଆରମ୍ଭ କରି ପାଣି ପବନଠୁ ଆରମ୍ଭ କରି ସବୁ ପ୍ରକାର ଆପଣ ଗ୍ରାମରେ ରହିବା ଦ୍ୱାରା ଯେଉଁଭଳି ଶାନ୍ତି ସେ ଶାନ୍ତି କେବେ ସହରରେ ଆପଣ ପାଇବେ ନାହିଁ ତେଣୁ ଗାଁର ଚଳଣି ଏବଂ ବିଭିନ୍ନ ପ୍ରକାର ଜିନିଷ ଗାଁର ଯେଉଁ ରୀତିନୀତି ସହରରେ ସେ ଜିନିଷ କୌଣସି ପ୍ରକାର ନାହିଁ ତେଣୁ ସେ ଦୃଷ୍ଟିରୁ ଆମେ ସହର ଯେତେ ସ୍ଥାନାନ୍ତରିତ ହେଲେ ବି କିନ୍ତୁ ଆମେ ଗାଁରେ ରହିବା ପସନ୍ଦ କରୁଛୁ କାର ଗାଁର ସବୁ ପ୍ରକାର ସୁବିଧା ରହିଛି ଏହାଦ୍ୱାରା ମାନସିକ ଶାନ୍ତି ମିଳିପାରୁଛି କିନ୍ତୁ ସହରରେ ସେ ଶାନ୍ତି ଆମେ ପାଇପାରୁ ନାହୁଁ